ହଁ ମୁଁ ତ ଯଦି ବାଇକ୍ ରାଇଡିଂ କରେ ତାହେଲେ ଆମେ ସାଙ୍ଗମାନଙ୍କ ସହିତ ହିଁ ମିଶିକି ବାଇକ୍ ରାଇଡିଂ କରିବା ପାଇଁ ବୋଲି କି ଗୋଟେ ଯୋଜନା ପ୍ରସ୍ତୁତ କରିଥାଉ ଗୋଟିଏ ମଜାଳିଆ ବାଇକ୍ ରାଇଡିଂ ବିଷୟରେ ମୁଁ ଏଇଠି କହିବା ପାଇଁ ଚାହେଁ ସେଇଟା ହେଉଛି ଯେଉଁ ଆମର କୋରାପୁଟର ଓଡ଼ିଶାର ସବୁଠାରୁ ଯେଉଁଟାକି କାଶ୍ମୀର ବୋଲି କହିଲେ ଚଳନ୍ତି ହୁଏ ନାହିଁ ଏଇ କୋରାପୁଟକୁ ଯିବାପାଇଁ ବୋଲିକି ଆମେ ସାଙ୍ଗସାଥି ମାନେ ସମସ୍ତେ ଏକାଠି ହେଇକି ଗୋଟେ ଯୋଜନା ପ୍ରସ୍ତୁତ କଲୁ ସମସ୍ତଙ୍କର ଟାଇମ ତ ସମାନ ରହୁ ନାହିଁ କିଏ କେଉଁ କାମରେ ବ୍ୟସ୍ତରେ ରୁହନ୍ତି କିନ୍ତୁ ସମସ୍ତଙ୍କର ଗୋଟିଏ ଛୁଟିଦିନ ବାହାର କଲୁ ଗୋଟିଏ ପାଞ୍ଚ ଦିନ କି ସାତ ଦିନର ଛୁଟି ଦିନ ବାହାର କଲୁ ଏବଂ ଗୋଟେ କାର୍ଯ୍ୟସୂଚୀ ଆମେ ପ୍ରସ୍ତୁତ କଲୁ ଯେ ଆମେ କେମିତି ଯିବା କୋରାପୁଟ କେଉଁଠି ରହିବା କେତେଦିନ ରହିବା ଓ ଆମେ ଯୋ ଆମର ପାହାଡ଼ ଅଛି ଦେଓମାଳି ପାହାଡ଼ ସେଇଟିକୁ ଆମେ କେମିତି ଯିବା ସେ ବିଷୟରେ ଆମେ ସମସ୍ତେ ମିଳାମିଶା ହେଇକି ଗୋଟିଏ ସୂଚୀ ପ୍ରସ୍ତୁତ କଲୁ ସେଇ ସୂଚୀ ଅନୁସାରେ ଆମେ ସମସ୍ତେ ବାହାରିଲୁ ପ୍ରାୟତଃ ଆମେ ଛଅ ଜଣ ସାଙ୍ଗ ବାହାରିଲୁ ଛ ଜଣଙ୍କ ମଧ୍ୟରୁ ଆମର ଯେଉଁ ବାଇକ୍ ରହୁଛି ଆମ ତିନିଟା ବାଇକ୍ ଧରିକି ବାହାରିଲୁ ଗୋଟେ ତ ଆମର ଆ ସାଙ୍ଗ ପିଲା ଆର୍ ୱାନ୍ ଫାଇବ୍ ବାଇକ ଧରିକି ବାହାରିଲା ଆଉ ଜଣେ ଏନ୍ ଏସ ଟୁ ଟ୍ୱେଣ୍ଟି ଧରିକି ବାହାରିଲା ଆଉ ତା'ପରେ ଆଉ ଜଣେ ସାଙ୍ଗ ପିଲା ଯେଉଁ ଅଛନ୍ତି ତାଙ୍କ ବି ଏମ୍ ଡବ୍ଲୁ ବାଇକ୍ ଧରିକି ବାହାରିଲେ ଆମେ ସମସ୍ତେ ବାହାରିଲୁ ଆ ସକାଳ ସକାଳ ପାହାନ୍ତିଆରୁ ଆମ ଗାଁରୁ ବାହାରିଲୁ ଯେଉଁ କୋରାପୁଟ ଯାତ୍ରା କଲୁ ଆମ ଗାଆଁରୁ ପ୍ରାୟ ହେଇଯିବ ଗୋଟେ ଛଅ ଶହ ସାତ ଶହ କିଲୋମିଟର ଆମେ ଯାତ୍ରା କରିବାର ଥିଲା ତ ଆମେ ପ୍ରଥମେ ଡିସାଇଡ୍ କଲୁ ଯେ କେଉଁଠି ଯେ ଏତେ କିଲୋମିଟର ଯିବାପାଇଁ ବୋଲିକି ଆମେ କେଉଁଠି ରହିବା କେଉଁଠି ନାହିଁ ଏସବୁ ବିଷୟରେ ଡିସାଇଡ୍ କଲୁ ତ ପ୍ରଥମେ ଆମେ ସକାଳେ ବାହାରିଲୁ ସକାଳେ ବାହାରେ ବାହାରି ସାରିଲା ପରେ ଯେଉଁ ରାସ୍ତାରେ ଏ ଗୋଟେ ରହୁଛି ସେ ରାସ୍ତାରେ ଆମେ ଗୋଟେ ଜାଗାରେ ରହିଲୁ ସେଇ ଜାଗାରେ ଟିକିଏ ରେଷ୍ଟ ନେଲୁ ଟିଫିନ୍ କଲୁ ଆମେ ସାଙ୍ଗରେ ଆମ ସାଙ୍ଗରେ ଯେଉଁ ଆମେ ଯାଉଛୁ ସେଇ ସମୟରେ ସେଇ ରାସ୍ତାରେ ଭୋଜନ ପାନ କରିବା ପାଇଁ ବୋଲିକି ଯୋ ରହୁଛି ଆମର ଟିଫିନ୍ ଧରିଥିଲୁ ସେଇଠୁ କେତେଜଣ ସାଙ୍ଗ ନେଲେ ଖାଇଲୁ ଓ ସେଲ୍ଫିଫେଲ୍ପି ସବୁ ଉଠେଇଲୁ ଓ ତା'ପରେ ରାସ୍ତାରେ ଯେଉଁ ଆମର କୋରାପୁଟ ଯିବା ରାସ୍ତାରେ ଯେତେସବୁ ପ୍ରାୟ ମନ୍ଦିର ପଡ଼େ ଓ ରାୟଗଡ଼ା ରାୟଗଡ଼ା ଯାଇକି ମଧ୍ୟ ଆମେ ମା ମାଝିଗୌରି ମନ୍ଦିର ପ ପରିଦର୍ଶନ କରିବାପାଇଁ ବୋଲିକି ଆମେ ସବୁ ବାହାରିଥିଲୁ ସେଇଟି ମଧ୍ୟ ଯାଇକି ଆମେ ରହିଲୁ ରହିଲା ପରେ ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ କୋରାପୁଟ ଯିବାପାଇଁ ବୋଲିକି ଆମେ ପାଞ୍ଚଦିନ ଟ୍ରିପରେ ଯାଇଥିଲୁ ଓ ସେଇଠି ରହିବା ବ୍ୟବସ୍ଥା ମଧ୍ୟ ଥିଲା ଆମେ ଗୋଟିଏ ଯେଉଁ ପାନ୍ଥଶାଳା ରହୁଛି ସେଇଟାପାଇଁ ବୋଲିକି ଓଡ଼ିଶା ଟୁରିଜିମ ତରଫରୁ ସେଇଟି ରହିବା ବ୍ୟବସ୍ଥା ପାଇଁ ବୋଲିକି ଆମେ କଥା ହେଇଥିଲୁ ଜଣେ ସାଙ୍ଗଙ୍କର ପରିଚୟ ଥିଲେ କୋରାପୁଟରେ ସେଇଠି ଯାଇକି ଆମେ ରହିଲୁ ରହି ସାରିଲା ପରେ ଆମେ ବହୁତ ସୁନ୍ଦର ଭାବରେ ବୁଲାବୁଲି କଲୁ ଦେଓମାଳି ପର୍ବତ ଗଲୁ ଆମେ ସୁନ୍ଦର ଭାବରେ ବୁଲାବୁଲି କଲୁ ସାଙ୍ଗମାନଙ୍କ ସହିତ ବହୁତ ସୁନ୍ଦର ଭାବରେ ଦେଖିଲୁ ବହୁତ ଭଲ ଲାଗିଲା କୋରାପୁଟ ଆଉ ଗୋଟେ ବିଷୟ ଆମେ ଭୁଲିଲୁ ନାହିଁ ଯେ ବାଇକ୍ ରାଇଡିଂ କରିବା ସମୟରେ ଯେଉଁ ଆମର ସେଫ୍ଟି ରହୁଛି ହେଲମେଟ୍ ବୋଲୋ ଜ୍ୟାକେଟ୍ ବୋଲୋ ହ୍ୟାଣ୍ଡ ଗ୍ଲୋବସ୍ ବୋଲୋ ସୁ ବୋଲୋ ଏସବୁ ଆମେ ସାଙ୍ଗରେ ନେଇକି ଗଲୁ